ଆମେ ହେଲୁ ଓଡ଼ିଆ ଆମକୁ ଓଡ଼ିଆ ଶବ୍ଦ ଭାରି ପସନ୍ଦ

ଏବଂ ଆମକୁ ଓଡ଼ିଆ କାହିଁକି ପସନ୍ଦ ମାନେ ଓଡ଼ିଆ ଜାତି ଓଡ଼ିଆ କଥା କହିବାକୁ ସମସ୍ତଙ୍କୁ ଭଲ ଲାଗେ ଆମକୁ ଓଡ଼ିଆ ମଧ୍ୟ କହିବାକୁ ଭଲ ଲାଗେ ଆମକୁ ଓଡ଼ିଆ ଆମେ ଆମର ଓଡ଼ିଆ ଜାତି ଆମର ଓଡ଼ିଆ ଜାତି ଆମେ ଓଡ଼ିଆ ଜାତି ବୋଲି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ କାରଣ ଓଡ଼ିଆ ଓଡ଼ିଆ ଆମ ଜାତି ହେଉଛି ଓଡ଼ିଆ ଆମ ସମସ୍ତଙ୍କ ଓଡ଼ିଶାରେ ସମସ୍ତେ ଓଡ଼ିଶା ଓଡ଼ିଆ ଲୋକ ବାସ କରନ୍ତି ଆମ ଓଡ଼ିଶାରେ ସମସ୍ତେ ଓଡ଼ିଆ ଲୋକ ବାସ କରନ୍ତି ଏବଂ ଆମେ ଓଡ଼ିଆ ସେଥିପାଇଁ ଆମକୁ ବହୁତ ଗର୍ବିତ ଅନୁଭବ ହେଉଛି ଆମେ ଓଡ଼ିଆ ବୋଲି